ହ୍ୟାଲୋ ଅନିଲ ସାର୍ କହୁଛନ୍ତି ହଁ ମୋର ପ୍ରୋବ୍ଲେମ୍ ହେଇଛି ମୋ ଦେହ ଅସୁସ୍ଥ ଅଛି ଆପଣଙ୍କୁ ଦେଖା କରିବାକୁ ଚାଁହୁଛି କେବେ ଦେଖା କରିବି ହଁ ଟିକିଏ ଦେଖା କରିବି ମୋତେ ଜ୍ଵର ହେଇଛି ମୁଁ ସବୁଠାରୁ ଦେଖା କରିସାରିଲିଣି କେଉଁଠିବି ଛାଡ଼ୁନି ହଁ ଆପଣଙ୍କ ପାଖକୁ ଯିବା ପାଇଁ ଚାଁହୁଥିଲି ହେଉ ସାର୍ କେଉଁ ତାରିଖରେ ଯିବି ଆପଣ ଥିବେ ତ

ହଁ ସାର୍ ମୁଁ ଯିବି ମୋତେ ଭଲ କରିଦେବେ ସାର୍ ହଁ ହେଉ ସାର୍ ହେଉ ସାର୍ ମୁଁ ଯିବି ସେଦିନ ସୋମବାର ଦିନ କେତେବେଳେ

ସାର୍ ଯିବି ହଁ ଓଉପଡ଼ା ହେଉ ସାର୍ ଯିବୁ

ହେଉ ସାର୍